ଷୋହଳ ଏଗାର ଉଣେଇଶଶହ ସତାନବେ ବାଇଶି ଏଗାର ଉଣେଇଶଶହ ଅନେଶ୍ୱତ ପାଞ୍ଚ ବାର ଦୁଇହଜାର ଦୁଇ ଚଉଦ ସାତ ଦୁଇହଜାର ପାଞ୍ଚ ତା'ପରେ ଉଣେଇଶ ସାତ ଦୁଇହଜାର ଛଅ